ଆଗକାଳରେ ମହିଳାମାନେ ସବୁପ୍ରକାର ଅସୁବିଧା ଘଟାଉଥିଲେ ବା ମହିଳାମାନଙ୍କୁ ଆଗେ ସବୁ ପ୍ରକାର କଷ୍ଟ ଯନ୍ତ୍ରଣା ଦେଉଥିଲେ ଲୋକମାନେ ଲୋକମାନେ ମହିଳାମାନଙ୍କୁ ମହିଳାମାନଙ୍କ ଲୋକମାନଙ୍କୁ ବି ବାଲ୍ୟ ବିବାହ କରୁଥିଲେ ବା କେତେ ପ୍ରକାର ବାଲ୍ୟବିବାହ ହିଁ କରିଥାନ୍ତି ଏବେ ବର୍ତ୍ତମାନ ଏବେ ସେଗୁଡ଼ା ଆଉ ନୁହେଁ ଏବେ ସରକାର ସବୁପ୍ରକାର ମହିଳାମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କାଢ଼ିଛନ୍ତି ବା ମହିଳାମାନଙ୍କ ପାଇଁ ଉଚ୍ଚ ସ୍ଥାନରେ ରଖିଛନ୍ତି ମହିଳାମାନଙ୍କ ପାଇଁ ସରକାର ସବୁପ୍ରକାର ଏବେ ସୁବିଧା କାଢ଼ିଛନ୍ତି ଯେମିତି ମହିଳାମାନେ ଏବେ ଚାକିରୀ ବି କରିପାରନ୍ତି ମହିଳାମାନଙ୍କ ପାଇଁ ସବୁପ୍ରକାର ଯୋଜନା ବି କାଢ଼ା ହେଇଛି ମହିଳାମାନଙ୍କ ଯୋଗୁଁ ଏବେ ଯେ ଦେଶରେ ୱାନ ନମ୍ବର ଅଛି ଭାରତ ମହିଳାମାନଙ୍କ ଶିକ୍ଷା କ୍ଷେତ୍ରକୁ ଏବେ ସବୁ ପ୍ରକାର ମହିଳାମାନଙ୍କୁ ସବୁ ପ୍ରକାର ଚାକିରି ଦିଆଯାଇଛି ମହିଳାମାନଙ୍କୁ ଶିକ୍ଷା ସମସ୍ତ ସମାନ ଭାବରେ ଦିଅନ୍ତି ମହିଳାମାନଙ୍କୁ ସବୁପ୍ରକାର ସରକାର ସୁବିଧା ମିଳିଥାଏ ମହିଳାମାନଙ୍କୁ ଯଦି କିଏ କିଛି କହିବା ଦ୍ୱାରା ମହିଳାମାନେ ଯଦି କ'ଣ ଖରାପ ଭାବନ୍ତି ତାହେଲେ ମହିଳାମାନଙ୍କ ପାଇଁ ସରକାର ସବୁ ପ୍ରକାର ସୁବିଧା ଯୋଗେଇ ଦେଇଛନ୍ତି ମହିଳାମାନଙ୍କ ପାଇଁ ସବୁ ପ୍ରକାର ନିୟମ କାନୁନ ବାହାରି ଅଛି